ଓଡ଼ିଆ ସଂସ୍କୃତି ଆମର ଓଡ଼ିଆ ପାଲା ଓଡ଼ିଶୀ ନୃତ୍ୟ ଓଡ଼ିଶାରେ ଉଜ୍ଜନ ଦ୍ୱାରା ଓଡ଼ିଶାର ଜଗନ୍ନାଥ ଭଗବାନଙ୍କ ପ୍ରତି ଭକ୍ତି ଭାବ ଜାଣି ପାରୁଛନ୍ତି ଆମର ଓଡ଼ିଶାର ଲୋକମାନଙ୍କର ଆମର ବିଦେଶୀ ଲୋକମାନଙ୍କ ଆମ ପଥ ଅନୁସରଣ କରୁଛନ୍ତି ଆମ ଓଡ଼ିଶାର ରଥଯାତ୍ରା ବହୁ ବଡ଼ ପର୍ବ ଅଟେ ଏହି ପର୍ବରେ ବାହାରୁ ଲୋକମାନେ ଆସିକି ଯୋଗଦାନ କରନ୍ତି ଆଉ ଆମେମାନେ ନୃତ୍ୟ ଓଡ଼ିଶୀ ନାଚିବା ପାଇଁ ଆମେମାନେ ବାହାର ଦେଶକୁ ଯାଇ ଉତ୍ତରପ୍ରଦେଶ ଖଣ୍ଡଗିରି ବାହାରକୁ ଯାଇ ଆମେ ନୃତ୍ୟ ପରିବେଷଣ କରୁ ଆଉ ଏହାକୁ ଏହି ନୃତ୍ୟ ପ୍ରଦର୍ଶନ କରିକି ଆମ ଆମ ଭାଷା ଆମ ଭାଷାକୁ ବି ଆମେ ଆଗକୁ ବଢ଼ାଉ ଓଡ଼ିଆ ଭାଷା ଆମେ ଲୋକମାନଙ୍କୁ ଜଣାଉ ବିଦେଶ ଲୋକମାନେ ଆମ ଓଡ଼ିଆ ଭାଷାକୁ ବହୁତ ଭଲ ପାଆନ୍ତି ସେମାନେ ଶୁଣନ୍ତି ଆମ ଓଡ଼ିଆ ଭାଷା ଆଉ ଓଡ଼ିଶା ଆପଣ ଆମ ଓଡ଼ିଶା ହେଉଛି ଆମର ଭାଷା ଓଡ଼ିଆ ସଂସ୍କୃତି ଆମର ଓଡ଼ିଆରେ ପାଲା ଆଉ ପାଲା ଆଉ ଓଡ଼ିଶୀ ନୃତ୍ୟ ଓଡ଼ିଆରେ ଉଜ୍ଜନ କରୁ ଆମେ ଯାଇକି